ଭାରତର ଜନସଂଖ୍ୟା ପୃଥିବୀର ସବୁଠାରୁ ଅଧିକ ତ ଏଠି ରୋଗୀମାନଙ୍କୁ ଚାହିଁଲେ ବେଡ଼୍ ବି ସେତିକି ଯୋଗାଇ ହେବନି ତଥାପି ଯାହାବି କୌଣସି ସହରର ଯାହାବି ବେଡ଼୍ ରହୁଛି ତ ସଫିସେଣ୍ଟ୍ ହେଉନି ବଡ଼ ବଡ଼ ମେଡ଼ିକାଲ୍ରେ ଆପଣ ଦେଖିବେ ଆଉ ପ୍ରାଇଭେଟ୍ ମେଡ଼ିକାଲ୍ରେ ତ ବେଡ଼୍ ମିଳିଯିବ କିନ୍ତୁ ଗଭର୍ଣ୍ଣମେଣ୍ଟରେ ମାନେ ଠିକ୍ଠାକ୍ ମିଳୁନି ଆଉ ଗଭର୍ଣ୍ଣମେଣ୍ଟ ମେଡ଼ିକାଲ୍ ବି ବହୁତ ଅପରିଚ୍ଛନ୍ନ ରହୁଛି ଏବଂ ଫାଇଭ୍ ଟି ସଚିବଙ୍କ ଦ୍ୱାରା ଯାହା ବି ଡେଭଲପ୍ କରାଯାଉଛି ହଁ ଡେଭଲପ୍ ହେଉଛି କିନ୍ତୁ ମାନେ ଯେତିକି ବେଡ଼୍ ଆବଶ୍ୟକ ସେତିକି ବେଡ଼୍ ମିଳୁନି ପରିଷ୍କାର ପରିଚ୍ଛନ୍ନ ରହୁଛି ତଥାପି ବି କିଛି ନା କିଛି କମି ରହିଯାଉଛି କି ଯାହା ଦ୍ୱାରା ବି ଯାହାଦ୍ୱାରା କି ସେ ସବୁ ଜିନିଷ ବି ପରିବର୍ତ୍ତନ କରାଯାଇପାରିବ ଯଦି ତା ଉପରେ ନଜର ଦିଆଯାଏ ତ ହଁ ଗଭର୍ଣ୍ଣମେଣ୍ଟ ପଇସା ଦେଇଦେଲା କାମ ଉପରେ ନଜର ରଖିଲେ ତ ହବ ନା ତ କଣ୍ଟ୍ରାକ୍ଟର୍ ମାନେ ମନ ଇଚ୍ଛା କାମ କରିଦେଉଛନ୍ତି ତ ସୁପରଭାଇଜର୍ ମାନେ ଏ ଯେଉଁ ଆମର ଯିଏ ବି ଇନ୍ସପେକ୍ସନ୍ ଅଫିସର୍ ଯିଏବି ଅଛନ୍ତି ତାଙ୍କର କର୍ତ୍ତବ୍ୟ ଭଲ ସେ ଦେଖିବା ହଁ ଏବେ ମେଡ଼ିକାଲ୍ ଗୁଡ଼ାକ ପରିଚ୍ଛନ୍ନ ରହୁଛି କିନ୍ତୁ ଯେହେତୁ ଏତେ ଲୋକ ଯଦି ମନେକର ଆପଣ ଯଦି ଇମରଜେନ୍ସି ଥିବ ତ ଆପଣଙ୍କୁ ଯାହା ହେଲେ ବି ଅଧଘଣ୍ଟା ଘଣ୍ଟେ ଅପେକ୍ଷା କରିବାକୁ ପଡ଼ିବ ଆଉ କାହିଁକିନା ଲୋକମାନେ ସେମିତି ସକାଳୁ ଏଠି ଡକ୍ଟର୍ ବି ଛୋଟ ଛୋଟ ସହରରେ ରହିପାରୁ ନାହାଁନ୍ତି ତ ସେଥିପାଇଁ ସେଇଟା ବି ଅସୁବିଧା ହେଉଛି ତ ଆପଣ ଧାଡ଼ିରେ ରହିବାକୁ ପଡ଼ିବ ଆଉ ବହୁତ ସମୟ ଅପେକ୍ଷା କରିବାକୁ ପଡ଼ିବ ତା'ପରେ ଡକ୍ଟର୍ ପାଖକୁ ଗଲାବେଳକୁ ଆପଣଙ୍କୁ ସେଠି ବି ବହୁତ ସମୟ ଅପେକ୍ଷା କରିବାକୁ ପଡ଼ୁଛି ତ ଗୋଟେ ପେସେଣ୍ଟ୍ ଏତେ ସମୟ ଠିଆ ହବା ତା ପକ୍ଷେ ଏତେ ସମ୍ଭବ ନୁହେଁ ଏଇଟା ଯାହାକି ଗୋଟେ ସବୁଠୁ ବଡ଼ ଅସୁବିଧା ଯାହା ବର୍ତ୍ତମାନ ସେବା ମାନେ ମେଡ଼ିକାଲ୍ରେ ଦେଖାଯାଉଛି